ଇଲେକ୍ଟ୍ରିସିଟି ବହୁତ ବିପଦପୂର୍ଣ୍ଣ ଆଜିକାଲିକା ଯୁଗରେ ତେଣୁ ଇଲେକ୍ଟ୍ରିସିଟିକୁ ବିଭିନ୍ନ ପ୍ରକାର ସୁଇଜ ଲଗାଉ ଘରେ ବୋର୍ଡ଼ ଲଗାଉ ତ ତାକୁ ବ୍ୟବହାର କଲାପରେ ସାବଧାନତା ଗ୍ରହଣ କରିବାକୁ ପଡ଼େ କାରଣ ଆଜିକାଲିକା ଯାହା ଯୁଗ ହେଲାଣି ଭୋଲ୍ଟେଜ୍ ହାଇ କେତେବେଳେ ଲୋ କେତେବେଳେ ଏମିତି ରୁହେ ତ ଆମକୁ ସଦାବେଳେ ଭୋଲ୍ଟେଜ୍ ଦେଖିକି ବ୍ୟବହାର କରିବାର ଅଛି ତ ସୁଇଜରେ ବେଳେବେଳେ ଆମେ ହା ପାଣି ହାତ ହାତରେ ପାଣି ଲାଗିଥିବ ବ୍ୟବହାର କରି ଦେଉ ତ ସେଥିପ୍ରତି ଧ୍ୟାନ ଦେବାର ଅଛି କାରଣ ଓଦା ସୁଇଜ ଆମ ଓଦା ହାତ କଲେ ଆମ ସୁଇଜରୁ କରେଣ୍ଟ ମାରିବ ଫ୍ରିଜ୍ରେ ଯଦି ଆମେ କିଛି ଓଦା ଜିନିଷ ଅଧିକା ଥୋଉ ତାହେଲେ କରେଣ୍ଟ ମାରିବ ମୁଁ ଅ ତ ବୋର୍ଡ଼୍ର ଯେତେବେଳେ ଆମେ ବ୍ୟବହାର କରୁ ଯଦି ଆମେ ଚ ବୋର୍ଡ଼ରେ ଏପଟେ ସେପଟେ ମାରି ଦେଉ ସୁଇଜ ମାରିଦେଉ ତାହେଲେ ବେଳେବେଳେ ଆମକୁ କରେଣ୍ଟ୍ ମାରେ ତ ସୁଇଜ ବେଳେବେଳେ କଟଣ ହୁଏ ନା କାର୍ବନ ହୋଇଯାଏ ତାର ପିନ୍ କଟିଯାଏ ବେଳେବେଳେ ଭିତରେ ତ ତାକୁ ଦେଖିକି ବ୍ୟବହାର କରିବାର ଅଛି ତ ସେଥିପାଇଁ ଆମ ରେଗୁଲେଟର୍ ଲଗେଇବାର ଅଛି ଯେମିତି କରେଣ୍ଟ୍ଟା ସଦାବେଳେ ମିନିମମ୍ ମିଡ଼ିଅମ୍ ସାଇଜର କରେଣ୍ଟ୍ ଆସିବ ଯେମିତି ହାଇ ଭୋଲ୍ଟେଜ୍ ନହେବ ସେଥିପାଇଁ ଆଜିକାଲି ଧ୍ୟାନ ରଖିବାର ଅଛି ତ ସେଥିପାଇଁ ବହୁତ ସାବଧାନତା ଗ୍ରହଣ କରିବାର ଅଛି ତ ଘରେ ବ୍ୟବହାର କଲାବେଳେ ବହୁତ ସାବଧାନତା ଗ୍ରହଣ କରିବ ତ ଓଦା ହାତରେ ଛୁଇଁବା ନାଇଁ ବେଳେବେଳେ ଚପଲ ପିନ୍ଧିଥିବ ସର୍ଟ ମାରିବନି